ପୁରୀ ଜଗନାଥ ମନ୍ଦିର ଏହା ଆମ ପଶ୍ଚିମ ଓଡ଼ିଶାର ଗୋଟିଏ ଗର୍ବର ବିଷୟ ଅଟେ ଯାହାକୁ ଆମେ ଯେଉଁ ସମୟରେ ରଥ କରିଥାଉଁ ଜଗନ୍ନାଥ ମନ୍ଦିର ଗୋଟେ ଦେବଦାସୀ ମାନେ ରହିଥାନ୍ତି ଓଡ଼ିଆ ଆଦିବାସୀମାନେ ଅନେକ ଗୁଡ଼ିଏ ଚିତ୍ରକଲା ତାଙ୍କର ଶୈଳୀ ରହିଥାଏ ଏହା ଶୈଳୀ ରହିବା ଦ୍ୱାରା ସେହିମାନେ ସମସ୍ତଙ୍କ ମନକୁ ମନବୋଧ କରିଥାଏ ପୁରୁଜ ଜଗନ୍ନାଥ ମନ୍ଦିର ଯାହା ଏକ ପ୍ରକାର ଗୋଟେ ଇତିହାସ ପାଇଁ ସ୍ମରଣୀୟ ଅଟେ କାରଣ ସେ ଜଗନ୍ନାଥ ମନ୍ଦିରର ଅନେକ ଗୁଡ଼ିଏ ଚିତ୍ର ଆମ ଇତିହାସ ମଧ୍ୟ ରହିଥାଏ ଏହା ରହିବା ସତ୍ତ୍ୱେ ମଧ୍ୟ ସମସ୍ତ ଛୋଟରୁ ବଡ଼ ପର୍ଯ୍ୟନ୍ତ ଲୋକମାନେ ଜାଣିଥାନ୍ତି ଯାହା ଆମ ପଶ୍ଚିମ ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ଅଟେ ଜଗନ୍ନାଥ ମନ୍ଦିରର ଯେଉଁ ଦେବଦାସୀ ଅଛନ୍ତି ତାହା ଅନେକ ପରିଶ୍ରମ କରିଥାନ୍ତି ଏବଂ ଏହା ଜଗନ୍ନାଥ ମନ୍ଦିର ପାଖକୁ ପ୍ରତ୍ୟେକ ଦିନ ଯାଆନ୍ତି ଏବଂ ସେହାର ପୂଜା କରିବାକୁ କିମ୍ବା ଦର୍ଶନ କରିବାକୁ ଲାଗିଥାନ୍ତି